ମୁଇଁ ଗୁଟେ ଚାଷୀ ଚାଷ୍ କାମ୍ କର୍ବାର୍ ସାଙ୍ଗ୍ରେ ମୋର୍ ବଳ୍ଦ ବି ଅଛନ୍ ଆର୍ ଗାଈ ବି ଅଛନ୍ ଗାଈ ଯେତେବେଲେ ଅଛନ୍ ମତେ ତ ଗୁହାଳ୍ଟେ କର୍ବାକେ ପଡ଼୍ବା ହେତିର୍ଲାଗି ଗୁହାଳ୍ଟେ କରିଚେଁ ଆର୍ ଗାଈନୁ କ୍ଷୀର ଦୁହିଁକିରି ମୁଇଁ ବଜାର୍ରେ ବିକସିଁ ବଏଲେ ଗାଈ ଯେତେବେଲେ ଛୁଆ ଜନ୍ମ କର୍ବା ସେ ବାଛୁରିମାନ୍କୁ ମୁଁ ଭଲ୍ ଭାବ୍ରେ ଯତ୍ନ ନେସି ଗୁହାଳ୍ଟା ସଫାସୁତର୍ ରଖ୍ସିଁ ଯେନ୍ଟାକି ଗୁହାଲେ ଖର୍ସି ମୁତ କୁଟା ପୁଆଲ ଇସବୁ ନାଇଁ ପଡ଼ୁଥିବାର୍ କଥା ଆର୍ ଆଠ୍ଦିନେ ଥରେ ବାଛୁରିମାନକୁ ମୁଇଁ ସଫାସୁତୁରା କର୍ସିଁ ଯେନ୍ଟାକି ତାହାକୁ ଗୁଧାସିଁ ଆର୍ ଟାଇମ୍ ପଡ଼୍ଲେ ବି ସାବୁନ୍ ତେଲ୍ ବି ମଖାସିଁ